ମୋତେ ଶୀତ ଋତୁରେ ବହୁତ ଭଲ ଲାଗେ ତ ଶୀତ ଋତୁରେ ପ୍ରଥମେ ସକାଳେ ସକାଳେ ଉଠି ଆମ ଘର ସମୁଦ୍ର ପାଖରେ ସମୁଦ୍ର ପାଖକୁ ଯିବା ସୂର୍ଯ୍ୟ ନ ଉଦୟ ହେବା ଆଗରୁ ଗଲା ପରେ ସମୁଦ୍ର ପାଖରେ ପହଞ୍ଚିଲା ପରେ ସେ ଯେଉଁ ସେ ସୂର୍ଯ୍ୟ ଉଦୟ ହେବାର ନଜାରା ମୁଁ ସୂର୍ଯ୍ୟ ଉଦୟ ହେଉଥିବେ ତାଙ୍କ ପ୍ରତିଛବି ସିନେରୀଟା ବହୁତ ଉପଭୋଗ କରିଥାଉ